ମୁଇଁ ପ୍ରଥମେ ଗୋଟେ ଗାଁ ଯାଇଥିଲି ସେ ଗାଁରେ ମୋର ମାମୁଁ ଘରେ ସେ ମାମୁଁ ଘରକେ ମୁଁ ଯାଇଥିଲି ଗୋଟେ ଜଙ୍ଗଲ ପାର୍କକେ ଆଉ ସେ ସମୟରେ ଆମର ପାଖେ ମୋବାଇଲ୍ ମୋର ପାଖେ ଆଭେଲେବୁଲ୍ ନାଇଁ ଥାଏ ଯେନ୍ଟାକି ଫଟୋ ଉଠାବାର ତ ସେ ସମୟରେ ଫଟୋରେ ଉଠେଇଥିଲି ଏ ମାନେ ଯେନ୍ଟାକି ଆମର ମୋବାଇଲ୍ ମାଧ୍ୟମରେ ଫଟୋ ଉଠେଇଥିଲି ତ ସେଇଟା ଗୋଟେ ଗଛ ଥିଲା ଗୋଟେ ଜଙ୍ଗଲ ଗୋଟେ ପାହାଡ଼ ଅଛେ ପାହାଡ଼ର ଆଗ ଆଡ଼େ ଗୋଟେ ଗଛ ଥିଲା ବହୁତ ବଡ଼ ଗଛଟେ ଟିକେ ଦୂରେ ଥିଲା ପାହାଡ଼ଟା ଆର୍ ସେ ଗଛରେ କେନ୍ତା କରି ଠିଆ ଉଠିଲି ମୁଇଁ ଉଧେଇ ହେଲି ଉଧେଇ ହେଲି ଆର୍ ମୋର ଗୁଟେ ଗୋଡ଼କେ ଖାଇ ସାଇଟର ଗୋଡ଼କେ ଗଛେ ମାଡ଼ିଲି ଆର୍ ଗୁଟେ ଗୋଡ଼କେ ସିଧା ରଖିଲି ଆଉ ତାପରେ ହାତ ଦୁଇଟାକେ ମାନେ ଏମତି ମୁଠା ବାନ୍ଧିିକରି ନିଜର ଛାତି ପାଖରେ ଏମିତି ଧରିଲ ଆଉ ଚଷମାଟେ ପିନ୍ଧିଥାଏ ଆଉ ଗୋଟେ ସାଇଟରୁ ଫଟୋ ନିଆ ହେଲା ଗୋଟେ ସାଇଟରୁ ବୋଲେ ଡେଭରି ସାଇଟ୍ର ଠିଆ ଉଠିଲେ ଆରୁ ସେ ମାମା ଫଟୋ ନେଲେ ଆଉ ମୁଇଁ ଜଷ୍ଟ ଖାଲି ଟିକେ କଣେଇ କରି ଠକେଇଁ ଥିଲି ଆର୍ ସେ ଫଟୋ ମୋ ବହୁତ ବଢ଼ିଆ ଲାଗିଥିଲା ଏକ ନମ୍ବର ଜବରଦସ୍ତ ଫଟୋ ଥିଲା ଆରୁ ସେ ଫଟୋଟା ଏତେ ବଢ଼ିଆ ଲାଗ୍ଲା ଯେ ସେ ଫଟୋକୁ ମୁଇଁ ଆଜି ପର୍ଯ୍ୟନ୍ତ ବି ମାନେ ରଖିଥିଲି କିନ୍ତୁ ମୋର ମୋବାଇଲ୍ଟା ଯେତେବେଲେ ଏଇଟା ହେଇଗଲା ମାନେ ପାଣିରେ ପଡ଼ିଗଲା ପାଣିରେ ପଡ଼ିଗଲାକେ ସବୁ ଫଟୋ ଫଟୋ ଭାଗିଗଲା ତ ତେଣୁକରି ମୋତେ ବେଶି ଦୁଃଖ ଲାଗ୍ଲା ସେ ଜିନିଷଟା କିନ୍ତୁ ସେ ଫଟୋଟା ମୋର ଲାଇଫର ଏକ ନମ୍ବର ଆଉ ବହୁତ ଜବରଦସ୍ତ ଫଟୋ ଥିଲା